ହଁ ଭାଇ କେଉଁଠି ରହିଲୁ ମୁଁ ତିନି ଦିନ ହେଲା କଲ୍ କରୁଛି କ'ଣ ଫୋନ କ'ଣ ଛାଡ଼ିଦେଇଥିଲ ନା କ'ଣ ଆରେ ଭାଇ ମୁଁ ସେ ଥାର୍ଡ଼ ବିଲଡ଼ିଂରୁ କହୁଥିଲି ମୋ କଳଟା ଠିକ୍ କରିଯାଇଥାନ୍ତ ମୁଁ ତିନି ଦିନ ହେଲା କଲ୍ କରୁଛି ମୁଁ ଭାଇ ମୁଁ ତୁମକୁ ତିନି ହେଲା କଲ୍ କରୁଛି ଯେତେବେଳେ ଇଚ୍ଛା କ'ଣ କହୁଛନ୍ତି ଏ ତ ସେଇଟା ତୁମେ ବ୍ୟସ୍ତ ଅଛ କଲ୍ରେ କହିତ ପାରିବନା କି ହଁ ମ୍ୟାଡ଼ାମ୍ ମୁଁ ବ୍ୟସ୍ତ ଅଛି ନା ସେତିକି ବି ଫୋନ ରିସିଭ୍ କରିବା ପାଇଁ ଟାଇମ୍ ନାହିଁ ଆପଣଙ୍କ ପାଖରେ କହିବାକୁ ପଡ଼ିବ କେ ମୁଁ କେମିତି ୟୁଜ୍ ପାଣି ଲିକ୍ ହେଲାଣି ତୁମକୁ ଏଠି ମୁଁ ଝାଡ଼ା ଏଠି ଯିବି ନା କ'ଣ ନଈ କି ଯିବି ଗାଧୋଇବା ପାଇଁ ଝାଡ଼ା ଯିବା ପାଇଁ ଟିକେ ଆସିଲେ ସିନା ତୁମେ ବୁଝୁଛ ଲୋକ ବାକ କେମିତି ରହିବୁ ଚଲିବୁ କେମିତି ଏ ପାଣି ଲିକ୍ ହେଉଛି ଗାଧୋଇ ହୁଏନି କିଛି ବାଥରୁମ୍ ୟୁଜ୍ କରିହେଉନି ଟିକେ ମୁଁ ତିନି ଦିନ ହେଲା କହୁଛି ଆଉ ବାରମ୍ବାର ତ କଲ୍ କରୁନି ଦୁଇ ଥର କଲ୍ କରିଥିଲି ଆସିକି ଦେଖିଯାଅ ସେଟା ପ୍ଲାଷ୍ଟିକ କି କ'ଣ ସେଟା ତ ମୁଁ ଜାଣିନି ଭାଇ ତୁମେ ହିଁ ଦେଖିଥିବ ଆର ଥରକ ସଜାଡ଼ି ଥିବ ମୁଁ ଆଉ ଜାଣିନି ଆଉ ଦେଖ ପାଇପ୍ ଗୁଡ଼ା ଚେଞ୍ଜ କର ଏଗୁଡ଼ା ସବୁ ଲିକ୍ ହେଉଛି ତୁମେ ଦେଖ କେଉଁ ପାଇପ୍ ଭଲ ପଡ଼ିବ ତୁମ ହିସାବରେ ଭାଇ ଏଥିରେ କ'ଣ ଗ୍ୟାରେଣ୍ଟି ୱାରେଣ୍ଟି କ'ଣ ଜାଣିଛ ଠିକ୍ ପଡ଼ିବ ତ ସେ ପାଇପ୍ ନା ପୁଣି ଲିକ୍ ହେଲେ ମୁଁ କେମିତି ଚଳିବି ପୁଣି ସେ ସବୁ ପାଇପ୍ ବିଷୟରେ କିଛି ମୋର ନଲେଜ୍ ନାହିଁ ମୁଁ ଜାଣିନି ତୁମେ ଯଦି କହୁଛ ମୁଁ ମଗାଇଦେବି କିନ୍ତୁ କାଲି ସୁଦ୍ଧା ଆସିକି ମୋ ବାଥରୁମ୍ରେ ଏଇ ଯେଉଁ ପାଇପ୍ ଲିକ୍ ସେଇଟା ସଜାଡ଼ି ଯାଅ ସଜାଡ଼ି ଯାଅ ଆଉ ମୋ କିଚେନ୍ରେ ବି ସେ ଯେଉଁ ପାଇପ୍ ଯାଉଛି ସେଥିରେ କ'ଣ ବ୍ଲକେଜ୍ ଅଛି ସେ ବି ଯାଉନି ସେ ବି ତାକୁ ବି ସଜାଡ଼ ଚେଞ୍ଜ କଲେ ଯାହା କର ଆଗ ଆସି ମୁହଁଟା ଦେଖାଇ ଦେଇଯାଅ ମୋର ମେନ୍ଲି ବାଥରୁମ୍ ପାଇପ୍ଟା ବହୁତ ମାନେ ବ୍ଲକେଜ୍ ଆସୁଛି କିଚେନ୍ ପାଇପ୍ରେ ଆଉ ବାଥରୁମ୍ ପାଇପ୍ଟା ବି ବ୍ଲକ୍ ହେଇଯାଇଛି ଆଉ କିଛିଟା ଲିକ୍ ହେଉଛି ଦୁଇ ତିନିଟା ବିଲ୍ଡ଼ିଂ କାମ ରହିଲାଣି ଘଣ୍ଟେ ହଉ ଟାଇମ୍ ବାହାର କି ଟିକେ ଆସି ସଜାଡ଼ି ଯାଆନ୍ତୁ ଏଠି ପିଲା ଛୁଆ କେହି ଆମର ଭାଇଭଉଣୀ କିଏ ବି ବାଥରୁମ୍ ୟୁଜ୍ କରି ପାରୁନାହାନ୍ତି ତିନି ଦିନ ହେଲାଣି ଆମେ ହଇରାଣ ହେଉଛୁ ଯଦି ଠିକ୍ ଟାଇମ୍ରେ ନ କରିବେ ଆଉ କ'ଣ ଏଇଠି ବାଥରୁମ୍ ୟୁଜ୍ ନ କରି କ'ଣ ମୁଁ ନଈ ଏ ମହାନଦୀ ପଡ଼ିଆ ଯିବି କି ୟୁଜ୍ କରିବା ପାଇଁ ବାଥରୁମ୍

କିଏ ମନା କରୁଛି କିଏ ମନା କଲା ଭାଇ ତୁମେ ଯାଅ କର ଇୟାଡ଼େ ସେମାନଙ୍କର ତ ଚାଲିଛି ମୁଁ ତିନି ଦିନ ହେଲା କରୁଛି ମୋ କଥା ଟିକେ ଦେଖ ମୋର ଟିକେ ସଜାଡ଼ି ଦିଅ ମୁଁ ତିନି ଦିନ ହେଲାଣି କହୁଛି ନା ନାହିଁ ତୁମେ ଯଦି କହିବ ବୋଲି ମୋର କାମ ଅଛି କାମ ଅଛି କାମ ଅଛି ଆଉ ତା'ହେଲେ ମୁଁ ମୁଁ କାହିଁ କଲ୍ କରିବି ମୁଁ ତ ଆଉ କାହାକୁ କଲ୍ କରିପାରିଥାନ୍ତି ତୁମେ ତ ଆସୁଛ ଏତେ ଥର କଲଣି ମୁଁ ସେଥିପାଇଁ କଲିକି ଭାଇ ଆମର ଚିହ୍ନା ଅଛନ୍ତି ଇଏ କଳଟା ଏଇଠି ସଜାଡ଼ି ଦେବେ ଓ ଭାଇ କାଲି ଯେମିତି ହଉ କାଲି ଚାରିଟା ସୁଦ୍ଧା ଆସିକି ଏଇଟା ଠିକ୍ କରିଯାଅ